ଆଉ ଓଡ଼ିଶାରେ ଚାଷ୍ କରୁସନ୍ ଆଉ ସେନୁ ଚାଷ୍ ଫସଲ୍ ହେସି ଆଉ ସେନୁ ଅଁ ମକା ବି ଯୋଗା ହେସି ମକା କରିସନ୍ ଆଉ ବହୁତ ବଢ଼ିଆ ଭଲ ପରିମାଣରେ ମକା ଚାଷ୍ ଚାଲିଛି ଏ ମକା ହେସି ମକା ହେଇ କରି ବଜାର୍ରେ ବିକି ସନ୍ ଆଉ ସବୁ କଷ୍ଟମର୍ମାନେ ବଢ଼ିଆ ଭାବେ ଘିନି କରି ନେସନ୍ ଆଉ ବହୁତ ବଢ଼ିଆ ହେସି ଆଇ ନୁ ମୁଗ୍ଫଲି ଚାଷ୍ ବି ହେସି ତାପରେ ସୋରିଷ୍ ବି ଯୋଗାସନ୍ ଆଉ ଉଁ ଆଉ ମୁଗ୍ଫଲିରେ ତେଲ୍ ହେସି ଆଉ ସେ ତେଲ୍ ବି ବହୁତ ପରିମାଣରେ ମାର୍କେଟ୍ରେ ସପ୍ଲାଏ ହେସି ଆଉ ମୁଁ ନେସନ୍ ଶୋଷ ବିଶୋଷରେ ବି ବିତେଇଲେସି ମାନେ ଆଉ ସେ ତ ବି ମାର୍କେଟ୍ରେ ବଢ଼ିଆ ଚଲ୍ସି ସୋର୍ଷ ବି ସୋର୍ଷ ତେଲ୍ ବି ଆଉ ବହୁତ ବଢ଼ିଆ ଲାଗ୍ସି ମାନେ ତେଲ୍କେ ଆଣି କରି ଘରେ ରନ୍ଧା ବଢ଼ା କଲେ ଭଲ୍ ଲାଗ୍ସେ ମାର୍କେଟ୍ରେ କିଣି ଆଣିବ ଉଣା କରି ଆଉ ଗୋରସ୍ ବି ଭଲ୍ ତାମାନେ ଭଲ୍ ବଢ଼ିଆ ଯେନ୍ତା କି ମାର୍କେଟ୍ରେ ସେ ଯେନ୍ତା ସେ ଓମ୍ଫେଡ଼୍ ଗୋରସ୍ ମିଲୁଛି ପ୍ୟାକେଟ୍ରେ ଆଉ ସୋଟା ଆଣି କିରି ଘରେ ଭଲ ସେ ଆମେ ବ୍ୟବହାର କରୁଛୁଁ ଆଇ ଭଲ୍ ଲାଗ୍ସି